ମୋର ପ୍ରିୟ ଖାଦ୍ୟ ହେଲା ଅରୁଆ ଭାତ ଡାଲମା ଖଟା ଏବଂ ଖିରୀ କାହିଁକି ନା ଅରୁଆ ଭାତ ଏମିତି ଗୋଟେ ଜିନିଷ ତା ଦିହରେ ଡାଲମା ଗୋଳେଇକି ଖାଇଲେ ଖାଇଲେ ବହୁତ ଶାନ୍ତି ଲାଗେ ଏବଂ ଶେଷରେ ଖିରୀ ଖାଇବାକୁ ପସନ୍ଦ କରେ କାହିଁକି ନା ଅରୁଆ ଅରୁଆ ଡାଲମା ଖାଇବା ଦ୍ୱାରା ମନରେ ଶାନ୍ତି ଆସିଥାଏ ଏବଂ ଆତ୍ମା ତୃପ୍ତି ହୋଇଥାଏ ସେଥିପାଇଁ ମୋତେ ଅରୁଆ ଭାତ ଡାଲମା ଖାଇବାକୁ ପସନ୍ଦ ଲାଗେ ତେଣୁ ସମସ୍ତଙ୍କୁ ରାନ୍ଧିକିରି ଦେବାକୁ ବି ସହଜ ହୋଇଥାଏ ଅରୁ ଅରୁଆ ଭାତ ଡାଲମା ସମସ୍ତେ ଖାଇଲେ ଖୁସି ହୁଅନ୍ତି